ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଗୁଡ଼ିଏ କହିଲେ ତ ଅନେକ ଗୁଡ଼ିଏ ଅଛି ତା ଭିତରୁ ମୋତେ ଗଣିତ ବିଷୟଟା ଭଲ ଲାଗେ କାହିଁକି ନା ସେଥିରେ ଅଙ୍କ ରହିବା ସହିତ ଏ ବି ସି ଡ଼ି ମଧ୍ୟ ଥାଏ ଯେମିତି ଟୁ ଏ ଆମେ ଲେଖୁଛେ ଟୁ ଏକ୍ସ ଲେଖୁଛେ ସେ ତା ସହିତ ଗଣିତ ମୋତେ କାହିଁକି ଭଲ ଲାଗେ ନା ସେଥିରେ ହିସାବ ପତ୍ର କରି ହୁଏ ବିଭିନ୍ନ ସମୟରେ ଆମକୁ ହିସାବ କରିବାକୁ ପଡ଼ିଥାଏ ଯେମିତି ବାଣିଜ୍ୟ କ୍ଷେତ୍ରରେ ସବୁ କ୍ଷେତ୍ରରେ ହିସାବ ହିସାବ କରିବାକୁ ପଡ଼ିଥାଏ ସେଥିପାଇଁ ମୋତେ ଗଣିତ ବିଷୟଟାକୁ ବହୁତ ଭଲ ଲାଗେ ଏବଂ ଆମ ସେ ଆମ ଶିକ୍ଷକ ଜଣେ ଅଛନ୍ତି ସିଏ ମୋତେ ଗଣିତ ଉପରେ ବେସ୍ ଧ୍ୟାନ ଦିଅନ୍ତି ଯେତେବେଳେ ସିଏ କ୍ଲାସ କରିବାକୁ ଆସନ୍ତି ସବୁବେଳେ କୋଶ୍ଚିନ୍ ପ୍ରଥମେ ମୋତେ ହିଁ ପଚାରନ୍ତି ତ ମୋତେ ସେଥିପାଇଁ ଗଣିତ ବିଷୟକୁ ମୁଁ ଆଗକୁ କେମିତି ଆହୁରି ସେ ଗଣିତ ବିଷୟରେ ଜାଣିବି କେମିତି ଗଣିତକୁ ଭଲ ଭାବରେ ବୁଝିପାରିବି ସେହି ବିଷୟରେ ମୁଁ ଗୁରୁଜୀଙ୍କ ପାଖରୁ ମଧ୍ୟ ଭଲ ଭାବରେ ବୁଝିନିଏ ଗୁରୁଜୀ ବି ମୋତେ ବହୁତ ଭଲ ପାଆନ୍ତି ଗଣିତରେ ମୁଁ ଯେହେତୁ ଭଲ ଭଲ ଆନ୍ସର କୁହେ ସେଥିପାଇଁ ମୋତେ ଗୁରୁଜୀ ମଧ୍ୟ ବହୁତ ଭଲ ପାଆନ୍ତି ତା ସହିତ ମୋର ଅନେକ ଗୁଡ଼ିଏ ସାଙ୍ଗମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ମୁଁ ଗଣିତରେ ଯାହାର ଯାହା ବୁଝିବାର ଥାଏ ସେମାନେ ମୋତେ ପଚାରନ୍ତି ମୋତେ ବହୁତ ଭଲ ଲାଗେ